ହ୍ୟାଲୋ ଆଜ୍ଞା ନମସ୍କାର ବିଜୟ ରେଷ୍ଟୁରାଣ୍ଟରୁ କହୁଛନ୍ତି ଆଜ୍ଞା ମୁଁ ଦୁଇ ଦିନ ତଳେ ଗୋଟେ ଖାଇବା ଅର୍ଡ଼ର କରିଥିଲି ସେଇଟା ମୁଁ ବାତିଲ କରିଦେଇଥିଲି ମୋର ଗୋଟେ ଅର୍ଜେଣ୍ଟ କାମ ପଡ଼ିଲା ମୁଁ ସେଇଟାକୁ କ୍ୟାନସଲ୍ ମାରିଦେଇଥିଲି ଆଜ୍ଞା ପଇସାଟା ଆସିଲାନି ନା ମୋର ରିଟର୍ନ କାହିଁକ ଆସିଲାନି କ'ଣ ପାଇଁ ନେଟୱାର୍କ ପ୍ରୋବ୍ଲେମ୍ ନା ବ୍ୟାଙ୍କିଙ୍ଗରେ କିଛି ପ୍ରୋବ୍ଲେମ୍ ଅଛି ଆଜ୍ଞା ଆଜ୍ଞା ଦେଖନ୍ତୁ କ'ଣ ହେଇଛି ଏଇଟା ଆଉ ଏମିତି ହେଲେ ତ ଆଉ ଆପଣଙ୍କ ଉପରେ ଆମର ଭରସା ରହିବନି ନା ଆମେ ଅର୍ଡ଼ର କରିଛୁ ଆପଣ ତ କ୍ୟାନସଲ୍ ମାରିଛୁ ନା ଆପଣ ସେଇଟା ପଇସାଟାକେ ରିକଭରି ଆମେ ପାଇବୁ ଆ ଦୁଇ ଦିନ ହେଇଗଲାଣି ଆପଣ ଏଇଟା ଦେଖନ୍ତୁ ଆଜ୍ଞା କ'ଣ ପାଇଁ ସାର୍ ଏଇଟା କେଉଁଥିପାଇଁଁ ପ୍ରୋବ୍ଲେମ୍ ହେଇଛି ଆମେ ପୁଣି କେମିତି ରିଫଣ୍ଡ କେମିତି ହବ ଆପଣ ଏଟା ଦେଖିକିରି କରନ୍ତୁ ହଁ ଦୁଇ ଦିନ ହେଇଗଲାଣି ନା ପଇସାଟା ଆସିଲାନି ଆଉ ରିଫଣ୍ଡ ତ କରିବା କଥା କ'ଣ ପାଇଁ ଏଠି ପ୍ରୋବ୍ଲେମ୍ କ'ଣ ହେଇଛି ମୁଁ ବି ଜାଣିପାରୁନି ଆପଣଙ୍କ ତରଫରୁ ହେଇଛି ଆଉ ଏମିତି ତ ହେଲେ ଆମେ ଆଉ ଆପଣଙ୍କଠାରୁ ଅର୍ଡ଼ର କରି ନେବୁନି ନା ଆଜ୍ଞା

ଆଜ୍ଞା ନହେଲେ ଆମେ ତ ଆପଣଙ୍କଠାରୁ ଅର୍ଡ଼ର କରିବୁନି ଆଜ୍ଞା ଦେଖନ୍ତୁ ଟିକେ କ'ଣ ହେଇଛି ଆଜ୍ଞା ହଉ ସାର୍ ରହୁଛି ଆପଣ ଦେଖିକିରି ଟିକେ କ'ଣ କରିବେ ଆଉ